କିଛି ନୂତନ କୌଶଳ ସେଇଟା ହାତ ପ୍ରାକ୍ଟିସ୍ ହାତ ଦ୍ୱାରା ପ୍ରାକ୍ଟିସ୍ କରିକରି ଚିତ୍ର କଳାର ଉନ୍ନତି ଅଣାଯାଇପାରିବ ତାକୁ ଚିତ୍ରକୁ ମନ ଦେଇ ମନ ଧ୍ୟାନର ସହ ଏକାଗ୍ରତର ସହ ତାକୁ ହାତକୁ ସ୍ଥିର ଭାବରେ ବୁଲେଇ ବୁଲେଇ ଯେକୌଣସି ଚିତ୍ରକୁ କରିପାରିବ ଏହାର ଉନ୍ନତି ଆଣିବା ପାଇଁ ଆମେ କିଛି ଟିପ୍ସ କିଛି କଲର୍ ଅନ୍ଲାଇନ୍ରୁୁ ଶିଖୁ କିଛି ପର୍ଫେକ୍ଟ କଲର୍ କେଉଁଠି ଦେଲେ କେଉଁଠି ହେବ ଅନ୍ଲାଇନ୍ରୁ କିଛି ପିକ୍ଚର୍ ବାହାର କରୁ ଅନ୍ଲାଇନ୍ର କିଛି ଅନ୍ଲାଇନ୍ ଉତ୍ସ ସେମିତି ନାହିଁ ୟୁଟ୍ୟୁବ୍ର ଆମେ ବିଭିନ୍ନପ୍ରକାର ମାଧ୍ୟମ ବାହାର କରି ଯେଉଁଥିରେ ଆମେ ଚିତ୍ରକଳାରେ ଉନ୍ନତି ଆଣିପାରୁ ୟୁଟ୍ୟୁବ୍ରେ ବିଭିନ୍ନପ୍ରକାର ସୁନ୍ଦର ସୁନ୍ଦର ପିକ୍ଚର୍ ସବୁ ଆସିଯାଏ ତାକୁ ଦେଖି ନିଜର ଆବିଲିଟି ଉପଯୋଗ କରାଯାଇ ଚିତ୍ରକଳାରେ ଉନ୍ନତି ଅଣାଯାଇପାରିବ